ହଁ ଆମ ପ୍ରାଚୀନ ଭାରତରେ ବହୁତ ସାରା ରାଜା ପ୍ରସିଦ୍ଧ ଥିଲେ ତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଲାଙ୍ଗୁଳା ନରସିଂହ ଦେବ ସେ ହେଉ ସିଏ ଏକ ସୂର୍ଯ୍ୟ ମନ୍ଦିର ସ୍ଥାପନ କରିଥିଲେ ତାହା ହେଉଛି କୋଣାର୍କ ତା'କୁ ତିଆରି କରିବା ପାଇଁ ବାରଶହ ବଢ଼େଇ ବାର ବର୍ଷ ଧରି ଲାଗି ରହିଥିଲେ ସେମାନେ ତା' ସେଇ ବାରଶହ ବଢ଼େଇ ସେ ମନ୍ଦିରର ଚୂଳି ମାରିପାରି ନଥିଲେ କିନ୍ତୁ ତାଙ୍କ ମଧ୍ୟରେ ଜଣେ ବିଶୁ ମହାରଣା ବୋଲି ଜଣେ ବଢ଼େଇ ଥିଲେ ତାଙ୍କର ପୁଅ ବାର ବର୍ଷର ସେ ସେହି କୋଣାର୍କ ମନ୍ଦିରର ଚୂଳି ମାରିଥିଲେ ସେ ହେଉଛନ୍ତି ଧର୍ମପଦ